ହଁ ମୋ ସହିତ ସେଇଭଳି ହେଇଥିଲା ବହୁତ ଦିନ ତଳେ ଯେତେବେଳେ ମୁଁ ଟେନ୍ଥରେ ପଢ଼ୁଥିଲି ମୁଁ ଫାର୍ଷ୍ଟ ଥର ପାଇଁ ବ୍ୟାଙ୍କକୁ ଯାଇଥିଲି ଆଉ ଏକୁଟିଆ ଯାଇଥିଲି ସେତେବେଳେ ବାବା ବାହାରିଥିଲେ ତ ମାଆ ଟିକେ କାମରେ ଥିଲା ସେ ଯାଇପାରିଲାନି ତ ମୁଁ କହିଲି କି ମୁଁ ଏକୁଟିଆ ପଳାଇବି ବ୍ୟାଙ୍କକୁ ସେମାନେ ମନା କରୁଥିଲେ କି କାହା ସାଙ୍ଗରେ ଯା ତ ମୁଁ କହିଲି କି ନାହିଁ ପାଖରେ ଟିକେ ଦୂର ହବ ଆମ ଠାରୁ ତ ମୁଁ କହିଲି କି ଠିକ୍ ଅଛି ମୁଁ ବ୍ୟାଙ୍କକୁ ପଳାଇବି ବ୍ୟାଙ୍କକୁ ମୁଁ ଯାଇ ସାରିଛି ତ ମୁଁ ବ୍ୟାଙ୍କ ବିଷୟରେ କିଛି ବି ଜାଣିନି ମୁଁ ତ କହିକି ପଳାଇ ଆସିଛି କି ମୁଁ ଏକୁଟିଆ ସବୁ କିଛି କରିଦେବି ତ ମୁଁ କ'ଣ କଲି ନା ମୁଁ ଫାର୍ଷ୍ଟ ଯାଇକି ଦେଖିଲି କି ବ୍ୟାଙ୍କରେ ବହୁତ ସାରା ଲୋକ ଅଛନ୍ତି ସମସ୍ତେ ସମସ୍ତଙ୍କ କାମ କରୁଛନ୍ତି ତ ମୁଁ ଯାଇକି ଫାର୍ଷ୍ଟ ଗଲି ଗୋଟେ ମ୍ୟାଡ଼ାମ୍ ବସିଥିଲେ ତ ମୁଁ ମନେ ନାହିଁ ସେ କେଉଁଠି ବସିଥିଲେ ତ ତାଙ୍କୁ ଯାଇକି ମୁଁ ପଚାରିଲି କି ଆଉ ମ୍ୟାଡ଼ାମ୍ ଆଉ ମୁଁ ଆକାଉଣ୍ଟ୍ ଖୋଲିବି ଆଉ କ'ଣ ସବୁ ଦରକାର କ'ଣ ମୁଁ ଡକ୍ୟୁମେଣ୍ଟ୍ ସବୁ ନେଇଥିଲି କିନ୍ତୁ ମୁଁ ପଚାରିଲି କି କ'ଣ ସବୁ କେମିତି କ'ଣ କରିବି ତ ସେ ମ୍ୟାଡ଼ାମ୍ କହିଲେ କି ଆପଣ ସେପଟ ସାଇଡ଼୍ କି ଯାଆନ୍ତୁ ଆପଣ ନିଅନ୍ତୁ ଫର୍ମ ନିଅନ୍ତୁ ଫିଲ୍ଅପ୍ କରନ୍ତୁ ଆପଣ ଫଟୋ ବଗେରା ସବୁ ତେବେ ତା'ପରେ ଫର୍ମ ଫିଲ୍ଅପ୍ କରନ୍ତୁ ତ ମୁଁ ଯେତେବେଳେ ଫର୍ମ ନେଇକି ଗଲି ତ ମୁଁ ଫର୍ମରେ ଯେତିକି ମୋତେ ଆସିଲା ତ ମୁଁ କରିଦେଇଥିଲି ଆଉ ତାପରେ ମୋତେ କିଛିଟା ଆସି ନଥିଲା ସେତେବେଳେ ମୋତେ ଏବେ ମନେ ପକାଇଲେ ହସ ଲାଗୁଛି ଆସିନଥିଲା ତ ମୁଁ ମୁଁ ସେଇଠି ମୁଁ ତ ଏତେ ଶୀଘ୍ର କାହା ସାଙ୍ଗରେ କଥା ହେଇପାରେନା ମିଶିପାରେନି ତ ମୁଁ ଦେଖୁଥିଲି କି ହଁ ସମସ୍ତେ ଗୋଟେ ଗୋଟେ ଲୋକ ପାଖରେ ଯାଇକି ଫିଲ୍ଅପ୍ କରୁଛନ୍ତି ଫର୍ମ ସେ କିଛି ପଇସା ନେଉଛି ଫିଲ୍ଅପ୍ କରୁଛନ୍ତି ତ ମୁଁ ତ କରିପାରିବିନି କାରଣ ମୋତେ ବେଶୀ ଲାଜ ଲାଗୁ କାଳେ ଇଏ ଷ୍ଟୁଡ଼େଣ୍ଟ ଟେନ୍ଥରେ ପଢ଼ୁଛି ଆକୁ ଫର୍ମ ଫିଲ୍ଅପ୍ ଆସୁନି ତ ମୋତେ ଏବେ ଶୁଣିକି କେତେ ତଳେ ମୁଁ ଟିକେ ଥିଲି ମାନେ ଏତେ କିଛି ଜାଣିପାରୁନଥିଲି କିନ୍ତୁ ମୋତେ ଆସିବ ବୋଲି ମୁଁ ଜାଣିଥିଲି କିନ୍ତୁ ମୁଁ ଭାବିଲି କାଳେ କ'ଣ ଭୁଲ ରହିବ କ'ଣ ରହିବ ତ ମୁଁ ଯାଇକି ଦେଖିଲା ବେଳକୁ ଯିଏ ଫର୍ମ ଫିଲ୍ଅପ୍ କରୁଛି ସିଏ ଆମରି ଘର ପାଖରେ ତ ସିଏ ଯାଇକି କରୁଛନ୍ତି ତ ଆମର ତାଙ୍କ ସହିତ ଟିକେ ଥିଲା ଆମର କଥାବାର୍ତ୍ତା ନଥିଲା ତ ମୁଁ କେମିତି ଯାଇକି ତାଙ୍କ ସାଙ୍ଗରେ ମିଶିବି ବଟ୍ ସେମିତି ଆମର ବହୁତ ଦିନର ଝଗଡ଼ା ଥିଲା ତ ସେ ମୋ ସାଙ୍ଗରେ କଥା ହୁଅନ୍ତି ତ ମୋତେ ଟିକେ ମିଶିବା ପାଇଁ କଷ୍ଟ ହଉଥିଲା କି ସେମାନେ ଭାବିବେ କ'ଣ ଆକୁ ଫର୍ମ ଫିଲ୍ଅପ୍ ଆସେନା ଇଏ ପଢ଼ୁଛି ଏତେ ଟେନ୍ଥରେ ପଢ଼ିଲାଣି ଫର୍ମ ଫିଲ୍ଅପ୍ ଆସୁନି ତ ମୁଁ ତାଙ୍କୁ ଟିକେ ଦେଖି ମୁଁ ଟିକେ ସାଇଡ଼୍ ହେଇଗଲି ତ ମୁଁ ଭାବିଲି କି ମୁଁ କ'ଣ କରିବି କେମିତି ଯାଇକି ତାଙ୍କୁ କହିବି ତାଙ୍କ ସହିତ କେମିତି କ'ଣ କରିବି ତ ମୁଁ ଦେଖିଲି କି ମୋ ପାଖରେ ଗୋଟେ ଝିଅ ପିଲାଟା ଅଛି ତ ସିଏ ବି ସେମିତି ବୋଧେ ଅପେକ୍ଷାରେ ଥିଲେ କି ମୋତେ ବି ଟିକେ କିଏ ଫର୍ମ ଫିଲ୍ଅପ୍ କରିଦିଅ ମୁଁ ତାଙ୍କ ପାଖକୁ ଗଲି ତ ମୁଁ ଯାଇକି ଜାଣିକି କହିଲି କି ଆଉ ଆଉ ତୁମେ ହାଲୋ ହାଏ କଲି ତା'ପରେ ତୁମକୁ ତୁମେ କ'ଣ କରିବ କିଛି ପ୍ରୋବଲେମ୍ ହେଇଛି କି ସେଠୁ ସେ ସେଠୁ କହିଲେ କି ନାଇ ଫର୍ମ ଟା ଫିଲ୍ଅପ୍ କରିଥାନ୍ତି ଆଉ ତୁମେ କରିପାରିବ ତୁମେ ଟିକେ କରିଦିଅ ମୁଁ ସେଠୁ କ'ଣ କହିଲି ନା ମୁଁ କହିଲି କି ଆଉ ମୁଁ ତ ଫର୍ମ ଫିଲ୍ଅପ୍ କରିଦେବି କିନ୍ତୁ କିଛି ଟା ମାନେ ଇଏ ଅଛି କି ଯାହା କି ମୁଁ କରିବିନି ସେ ଯେଉଁ ଅଙ୍କଲ୍ ଅଛନ୍ତି ସେ କରିବେ ଆଉ ସେଥିପାଇଁ ଟଙ୍କା ବି ନେବେ ସେ ସେଠୁ ଭାବିଲେ କି କି ମୋତେ ଆସୁଛି ଆଉ ବୋଧେ କିଛି ଟା ସେମିତି ଅଛି ଫର୍ମାଲିଟି କି ସେମାନେ ଫିଲ୍ଅପ୍ କରିବେ ତ ସେମାନେ ତାଙ୍କୁ ତାକୁ ମୁଁ ଏ କଥା କହିସାରିଲା ପରେ ସିଏ ମୋ କଥାକୁ ସତ ଭାବିଗଲା ଆଉ ସିଏ ବି ଯାଇକି ତାଙ୍କୁ କହିଲା କି ଆଉ ଅଙ୍କଲ୍ ଆଉ ଆମ ଫର୍ମ ଟା ଫିଲ୍ଅପ୍ କରିଦିଅ ସିଏ ସିଏ ସେଠୁ କ'ଣ ହେଇଛି ନା ପଇସା ନେଲେ କରିଦେଲେ ତାର କରିଦେଲେ ମୋର ବି କରିଦେଲେ କିନ୍ତୁ ସେ କିନ୍ତୁ ହଠାତ୍ ମୁଁ ଫର୍ମ ଟା ସେ ମୋତେ ଦେଲା ଯେତେବେଳେ ସେ ମୋତେ ଦେଖିଦେଇଛନ୍ତି ଦେଖିଦେଇଛନ୍ତି ଯେମିତି ମୁଁ କ'ଣ କଲି ନା ଆଉ ଦେଖିସାରିଲିଣି ଯେହେତୁ ତ ମୁଁ ଯାଇକି ତାଙ୍କୁ କହିଲି କି ଏଇ ଭଳିଆକୁ ଏଇ ଭଳିଆ ଆଉ ମୁଁ ଏଇଟା ଫାର୍ଷ୍ଟ ଟାଇମ୍ ପାଇଁ ଆସିଛି ମୁଁ ଜାଣିନି ଆଉ ପ୍ଲିଜ୍ କହିଦିଅ ସିଏ ସେଠୁ କହିଲେ କି ହଉ ଠିକ୍ ଅଛି ଏ ତ କହିକିନା ମୋତେ ଫିଲ୍ଅପ୍ କରିଦେଲେ ଆଉ ତାଙ୍କ ସହିତ ଟିକେ ସେଇଠି ଟିକେ ମାନେ ମିଶିବାକୁ ଟିକେ ମୋତେ ଟିକେ ମାନେ ଅକ୍ୱାର୍ଡ଼ ଲାଗିଲା କିନ୍ତୁ ସେ ପିଲାଟା ଥ୍ରୋରେ ମୁଁ ମିଶିଗଲି ଆଉ ଏଇଟା ଗୋଟେ ଭଲ ପ୍ଲାନ୍ ବି ବାହାର କରିଦେଲି କି କିଛି ଫର୍ମାଲିଟି ସେମାନେ ଫିଲ୍ଅପ୍ କରିବେ ଏ ପର୍ଯ୍ୟନ୍ତ ବି ସେ ପିଲାଟା ଜାଣିନି କି ସେ ତା'ପରେ ଖୋଲିଥିବ କି ନାହିଁ ଆଉ କେଉଁଠି ଜାଣିପାରିଥିବେ ଆରେ ଏତେ ଗବାର ଥିଲା ତ ତାପରେ ସେଠୁ ସେ ଅଙ୍କଲ୍ କହିଲେ ହଉ ଠିକ୍ ଅଛି ତୁ ଫାର୍ଷ୍ଟ ଆସିଛୁ ତୁ କରିଦେ ତା'ପରେ କିନ୍ତୁ ମୋତେ କିନ୍ତୁ ଏବେ ଆସୁଛି ମୁଁ ସବୁ କିଛି କରିପାରୁଛୁ ବ୍ୟାଙ୍କରେ ଆଉ ସେ ଅଙ୍କଲ୍ ବି ମୁଁ ମନା କଲି ଘରେ କହିବନି ସେଠୁ ସେ କହିଲେ ଏଇ କଥା କହିବିନି ଛାଡ଼ ତାପରେ ବ୍ୟାଙ୍କର ସବୁ କାମ ସାରିକି ଆସିଲି ଆଉ ଆସିକି ଘରେ କହିଲି କି ହଁ ମୁଁ ସବୁ କାମ କରିଦେଇଛି ତାପରେ ଏଇ ଭଳିଆ ହେଲା ଆଉ